ହଁ ଆଜି ହେବାର ଥିଲା ହଁ ଆଗରୁ ବି ଏମିତି ଦୁଇ ତିନି ଥର ହେଇଛି ଏମିତି ଆଜି ଆଜ୍ଞା ଆମେ ପଇସା ଦେଇକି ନେଉଛୁ ନା ମାଗଣା ତ ନେଉନୁ

ନାଇଁ ନାଇଁ ଅଳ୍ପ ରଖିଲେ ଅଳ୍ପ ଲୋକ ରଖିଲେ ଏମ୍ତି ହିଁ ହେବ ଯେତେବେଳେ ବହୁତ ଲୋକ ରଖିଲେ ସମସ୍ତଙ୍କୁ ଦେବା ନେବା ଠି୍କ ରହିବ ନା ଦେଖ ଆଜି ଆପଣ

ହଉ ଠିକ୍ ଅଛି ସେମ୍ତି ଏକା ବ୍ୟବସ୍ଥା କରନ୍ତୁ ଯେମ୍ତିକି ଜଲଦି ହେଇପାରିବ ଯେମ୍ତି ହେଲେ ବି ହଉ ହଉ ରଖୁଛି